ଜାନୁଆରୀ ଛବିଶ ଦୁଇ ହଜାର ପନ୍ଦର ଫେବୃଆରୀ ଚଉଦ ଦୁଇ ହଜାର ଦଶ ମାର୍ଚ୍ଚ କୋଡ଼ିଏ ଦୁଇ ହଜାର ଏଗାର ଏପ୍ରିଲ ଚଉଦ ଦୁଇ ହଜାର ତେଇଶ ମେ ଏକ ଦୁଇ ହଜାର ଏକୋଇଶ